ପର୍ଯ୍ୟଟନ ସ୍ଥାନୀୟ ବ୍ୟବସାୟର ବିକାଶରେ ସାହାଯ୍ୟ କରୁଛି ଯେପରି ପର୍ଯ୍ୟଟନ ଦ୍ୱାରା ଆମ ଅଞ୍ଚଳରେ ଥିବା ହୋଟେଲ୍ ହୋମ୍ ଷ୍ଟେ ଘରୋଇ ସାର୍ବଜନୀନ ପରିବହନ ସ୍ଥାନୀୟ ବିକ୍ରେତା ଫୁଡ଼୍ ଷ୍ଟଲ୍ ଆଦି ବିଭିନ୍ନ କାର୍ଯ୍ୟକାରୀ ସମ୍ଭବ ହୋଇପାରୁଛି ପର୍ଯ୍ୟଟନ ଦ୍ୱାରା ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଲୋକମାନେ ଆସି ଆମ ହୋଟେଲ୍ରେ ରହିପାରୁଛନ୍ତି ହୋଟେଲ୍ରେ ବାସ କରିବା ଦ୍ଵାରା ଆମର ଖାଦ୍ୟ ପଦାର୍ଥ ସେମାନେ ଜାଣିପାରୁଛନ୍ତି ହୋମ୍ ଷ୍ଟେ ଦ୍ୱାରା ଆମ ଥିବା ହୋମ୍ଗୁଡ଼ିକ ବିଷୟରେ ସେ ଅଧିକ ଜାଣିପାରୁଛନ୍ତି ଘରୋଇ ଓ ସାର୍ବଜନୀନ ପରିବହନ ଯାହା ଦ୍ୱାରା ବିଭିନ୍ନ ଗାଡ଼ି ମାଧ୍ୟମରେ ସେମାନେ ଗୋଟିଏ ଜାଗାରୁ ଅନ୍ୟ ଅଞ୍ଚଳକୁ ମଧ୍ୟ ଯିବା ଆସିବା କରିପାରୁଛନ୍ତି ଓ ଆମର ସମସ୍ତ ସେବା ସେ ଉପଭୋଗ କରିପାରୁଛନ୍ତି ଫୁଡ଼୍ ଷ୍ଟଲ୍ ଫୁଡ଼୍ ଷ୍ଟଲ୍ରେ ବିଭିନ୍ନପ୍ରକାର ଫଳର ଆଦି ସାମଗ୍ରୀ ରଖାଯାଉଛି ଯାହା ଦ୍ୱାରା ବାହାରୁ ଆସିଥିବା ପର୍ଯ୍ୟଟକମାନେ ସେସବୁୁର ଆନନ୍ଦ ଉପଭୋଗ କରିପାରୁଛନ୍ତି ପର୍ଯ୍ୟଟନ ସାଧାରଣତଃ ଆମ ଅଞ୍ଚଳକୁ ଅଧିକ ପ୍ରଭାବିତ କରିଛି ଓ ଆମ ବ୍ୟବସାୟ ମଧ୍ୟ ବହୁ ଉଚ୍ଚ ଶିଖରରେ ପହଞ୍ଚିବାରେ ପର୍ଯ୍ୟଟନ ମୁଖ୍ୟ ଭୂମିକା ଗ୍ରହଣ କରିପାରିଛି ପର୍ଯ୍ୟଟନ ଆମର ବିକାଶରେ ସାହାଯ୍ୟ କରିପାରୁଛି